ଆଜିକାଲି ଗାଈ ଗୋରୁ ସବୁ ଚରିବାକୁ ଆଗେ ଥିଲା ପଡ଼ିିଆ ପଡ଼ିଥିଲା ଦଣ୍ଡା ସବୁ ପଡ଼ିଥିଲା ଗୋରୁ ମାନେ ସେଠି ଚରୁୁଥିଲେ ପେଟେ ଲେଖା ଚରିିକି ଆସଥିଲେ ଧର ସକାାଳୁ ଗଲେ ଫେରେ ଯାଇ କରି ଚାରିଟା ବେଳକୁ ଆସିବେ ଗୋଧୂଳି ବେଳ କୁହନ୍ତି ସେତେବେଳକୁ ଗୋରୁମାନେ ଆସିବେ ଏବେ ଆଉ ତ ଏତେ ଜାଗା ବାଡ଼ି ନାହିଁ ଜନସଂଖ୍ୟା ବଢ଼ିଲା ତେଣୁ ଘରଦ୍ୱାର କରିଗଲେ ଚାରିଆଡ଼େ ଆଉ ଅଳ୍ପ ଚାଷ ଯିଏ କରୁଛନ୍ତି ଘାସ ବି ଚାଷ କରୁଛନ୍ତି ଲୋକମାନେ ଘାସ ଚାଷ କରୁଛନ୍ତି ବିକ୍ରି କରୁଛନ୍ତି ସେଠି କିଣି କରି ଲୋକ ସବୁ ଆଣିକି ଦେଉଛନ୍ତି ଯିଏ ନ କିଣିପାରିଲା ସେଥିରେ କିଛି ଘାସ ଅଳ୍ପ ଯେଉଁଠୁ ଯାହା ମିଳୁଚି ଆଣି ଦେଉଛନ୍ତି ନହେଲେ ଛଣ ସବୁ ଭୁଷ କାଟିକି ଦେଉଛନ୍ତି ଗୋରୁ ମାନେ ଖାଇବେ ବାହାରେ ବୁଲି ଯେଉଁ ପାଣି ଫାଣି ପିଉଛନ୍ତି ତା' ଦେହ ମୁୁଣ୍ଡ ଖରାପ ହେଉ ତେଣୁ ଜଗି କରି ଅଳ୍ପ ବନ୍ଧା ବନ୍ଧି କରି ନିଜେ ସବୁ ଆଣୁଛନ୍ତି ଗୋରୁଙ୍କର ବିକ୍ରି ହେଉଛି ସବୁ ପଶୁ ଦାନା ହରିକା ସବୁ ତାକୁ ସବୁ ଆଣୁଛନ୍ତି ଚୋକଡ଼ ଏମିତି ସବୁ କୁଣ୍ଡା ଚୋକଡ଼ ଅଛି ସେୟାକୁ ସବୁ ଆଣି କିରି ଦେଉଛନ୍ତି ଖାଉଛନ୍ତି ଆଉ ଘାସ ବି କିଣି କରି ଆଣୁଛନ୍ତି ଆଉ ଘରେ ତ ଗୁହାଳ ତାଙ୍କ ପାଇଁ ପରିଷ୍କାର ହେଇଛି ଏବେ ସବୁ ପକ୍କା ହେଇଗଲାଣି ଗୁହାଳ ଆଉ ଗୋରୁ କିଛି ଅସୁବିଧାରେ ନାହାନ୍ତି ଧୁଆ ଧୁଇ ହେଲେ ପରିଷ୍କାର ହେଲେ ହଁ ଏବେ ତ ଜର୍ସିି ଗୋରୁ ଗୁଡ଼ା ଅଧିକା ହେଲେ ହିଁ ଗାଈ ବଳଦ ତ ଆମେ ଦେଖିବାକୁ ପାଉନୁ ବଳଦ ସବୁ ଗଲେଣି ସବୁ ତ ହଳ ହେଲା ହଳ ଲଙ୍ଗଳ ଦେହରେ ଆଉ ଲୁହା ଲଙ୍ଗଳରେ ହଳ ହେଲା ଟ୍ରାକ୍ଟରରେ ହଳ ହେଲା ଆଉ ସେସବୁ ନାହିଁ ଖାଲି ଗାଈ ଗାଈରେ ଲୋକଙ୍କର ଭଲ ଲାଭ ହେଉଛି ସବୁ କ୍ଷୀର ନାଗୁଆ ଦେଉଛନ୍ତି ନେଇକି ଦେଉଛନ୍ତି ଓମଫେଡ଼ରେ ଦେଉଛନ୍ତି ସବୁ ଗାଈମାନଙ୍କୁ ବହୁତ ମାନେ ତାଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖୁଛନ୍ତି ଆଉ ସେମାନଙ୍କର ସେବା ଶୁଶ୍ରୁଷା ଚାଲିଛି ଗୋରୁ ସେବା କଲେ ମହାପୁଣ୍ୟ ତେଣୁ ସମସ୍ତେ କରୁଛନ୍ତି ଏମିତି ବହୁତ ଗୋରୁ ରଖିଛନ୍ତି ଗାଈ ରଖିଛନ୍ତି ଆମେ ବି ସେମିତି ରଖିଛୁ ଆଉ ତାଙ୍କର ସବୁ ଯତ୍ନ ନେଉଛୁ ଆଉ ତାଙ୍କ ପାଇଁ ଔଷଧ ପତ୍ର ସବୁବେଳ ପାଇଁ ବନ୍ଧା ବି ଅଛି କେତେବେଳେ ଦେହ ମୁଣ୍ଡ ହେଲା ପଶୁ ଡାକ୍ତରଙ୍କୁ ଡାକିଲୁ ସେମାନେ ଆସିଲେ ଗୋରୁ ଗାଈ ଛେଳି ମେଣ୍ଢା ଯେତେ ଅଛନ୍ତି ସବୁ ପଶୁ ତାଙ୍କର ସବୁ ଅଛନ୍ତି ଡାକ୍ତର ଅଛନ୍ତି ତାଙ୍କୁ ଡାକିଦେଲେ ସେମାନେ ଆସିଲେ ତୁମେ ଔଷଧ ଦେଲେ ଫେର ଠିକ୍ ହେଇଯିବେ ଆଉ

ଆମେ ଜଗି ଜଗି ଆମର ସହର ବଜାରରେ ସବୁ ଛାଡ଼ି ଦେଉଛନ୍ତି ସେମାନେ ବୁଲି ବାଲି ଅଳିଆ ମଳିଆ ଯୁଆଡ଼େ ଯାହା ପାଇଲେ ଖାଇଲେ ଯେଉଁ ପକାଇ ଦେଉଛନ୍ତି ପଲିଥିନ୍ ଚୋପା ଫୋପା ଯେଉଁଠି ଯାହା ଦୋକାନ ଜିନିଷ ପକାଇଦ ସେମାନେ ସେଡ଼ା ଖାଇଲେ କିନ୍ତୁ ଆମର ଏଠି ଗାଁ ତ ଆମେ ଜଗି ରଖି ଗୋରୁମାନଙ୍କୁ ଚାହିଁ କରି ତାଙ୍କ ସେବା ନେବା କରୁଛୁ ଆଉ ତାଙ୍କୁ ଖାଇବା ପିଇବାକୁ ଦେଉଛୁ ଭଲରେ ଆଉ